ଦୁଇ ଫେବୃଆରୀ ଦୁଇହଜାର ତେଇଶି ତିନି ଏପ୍ରିଲ୍ ଦୁଇହଜାର ତେଇଶି ପାଞ୍ଚ ମେ ଦୁଇହଜାର ତେଇଶି ସାତେ ମେ ଦୁଇହଜାର ତେଇଶି ନଅ ଛଅ ଦୁଇହଜାର ତେଇଶି